ଆମ ଅଞ୍ଚଳରେ ବହୁତ ଗୁଡ଼ାଏ ପର୍ବପର୍ବାଣି ଏବଂ ପୂଜା ହେଇଥାଏ ଯେଉଁଗୁଡ଼ାକରେ କି ମୂର୍ତ୍ତି ପୂଜା ମଧ୍ୟ ହେଇଥାଏ ଯେମିତିକି ଆମର ଗଣେଶ ପୂଜା ସରସ୍ଵତୀ ପୂଜା ବିଶ୍ୱକର୍ମା ପୂଜା ଏମିତିକି ବହୁତ ଗୁଡ଼ାଏ ପୂଜା ମଧ୍ୟ ହେଇଥାଏ ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ମୁଁ ମାଟି ଚକଟି କଣ୍ଢେଇ ମଧ୍ୟ ତିଆରି କରୁଥିଲି କଣ୍ଢେଇ ତିଆରି କରୁ କରୁ ଏମିତିକି ମୂର୍ତ୍ତି ବି ତିଆରି କରେ ଛୋଟବେଳେ କିନ୍ତୁ ଦିନକର ଘଟଣା ଜଣେ ପୂଜାରୀ ଆମ ଘର ଦେଇ ଯାଉଥିଲେ ଯେତେବେଳେ ସେମାନେ ଯାଉଥିଲେ ମତେ ଦେଖିକି କହିଲେ ବାବୁରେ ତୁ ତ ଭଲ ମୂର୍ତ୍ତି ତିଆରି କରୁଛୁ ଆଉ ମୋ ପାଇଁ ଗୋଟେ କଣ୍ଢେଇ କି ମୂର୍ତ୍ତି ତିଆରି କରିଦେବୁ କି ସେତେବେଳେ ମୋତେ କହିଲେ କି ତୁ ଗୋଟେ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିଦେ ମୁଁ ବି ବହୁତ ଉତ୍ସାହିତ ସହିତ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିବା ଆରମ୍ଭ କଲି ଯେତେବେଳେ ମୋତେ ଦେଖିଲେ କି ମୁଁ ବହୁତ ଭଲ ଭାବରେ ଜଗନ୍ନାଥଙ୍କୁ ମୂର୍ତ୍ତି ତିଆରି କଲି ସେମାନେ କହିଲେ କି ଆଉ ବଳଭଦ୍ର ଏବଂ ସୁଭଦ୍ରାଙ୍କ ମୂର୍ତ୍ତି ମଧ୍ୟ ମତେ ତିଆରି କରିଥିଲେ ଏଇଟା ହିଁ ଥିଲା ମୋର ପ୍ରଥମ ମୂର୍ତ୍ତି ତିଆରି କରିବାର ଅନୁଭୂତି ଯେତେବେଳେ ଟିକେ ବଡ଼ ହେଲି ସ୍କୁଲକୁ ଗଲି ସେତେବେଳେ ମଧ୍ୟ ମୋତେ ଯେତେବେଳେ ଜାଣିଲେ କି ଇଏ ଭଲ ମୂର୍ତ୍ତି ତିଆରି କରେ ଏବଂ ଭଲ ଭଲ ଭାବରେ ମୂର୍ତ୍ତି ତିଆରି କରିପାରେ ସେତେବେଳେ ମୋତେ କହିଲେ କି ବାବୁ ତୁମେ ଯଦି ମୂର୍ତ୍ତି ତିଆରି କରୁଛ ତେବେ ଆମ ପୂଜା ପାଇଁ ଗଣେଶ ପୂଜା ପାଇଁ ଗଣେଶ ମୂର୍ତ୍ତି ଗୋଟେ ତିଆରି କରିଦିଅ ଯେତେବେଳେ ସମସ୍ତେ ଦେଖିଲେ ମୋତେ ଯେ ମୁଁ ଭଲ ମୂର୍ତ୍ତି ତିଆରି କରୁଛି ଏବଂ ଯେତେ ସବୁ ଆର୍ଟ୍ ଏଣ୍ଡ୍ କ୍ରାଫ୍ଟ୍ ଯେଉଁ ଏଗ୍ଜିବିସନ୍ ହୁଏ ସେଗୁଡ଼ାରେ ମଧ୍ୟ ମୋତେ ଡାକନ୍ତି ଏବଂ ମୁଁ ପ୍ରତ୍ୟେକ ମୂର୍ତ୍ତିର ଏଗ୍ଜିବିସନ୍ରେ ମଧ୍ୟ ମୁଁ ଭାଗ ନିଏ ଏବଂ ବହୁତ ବଡ଼ ବଡ଼ ଜାଗାକୁ ଯାଇକି ମଧ୍ୟ ମୁଁ ପୁରସ୍କୃତ ମଧ୍ୟ ହେଇଛି ଏହି ମୂର୍ତ୍ତି ତିଆରି ପାଇଁ ଏହା ହିଁ ଥିଲା ମୋର ମୂର୍ତ୍ତି ତିଆରି କରିବାର ଅନୁଭୂତି